ଦୁଃସାହସିକ କ୍ରୀଡ଼ା ଏବଂ ବାହ୍ୟ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବାକୁ ଆଗ୍ରହୀ ପର୍ଯ୍ୟଟକମାନଙ୍କ ପାଇଁ କିଛି ବିକଳ୍ପ ଅଛି ଯେପରି ଟ୍ରାକିଂ ରାଫ୍ଟିଙ୍ଗ୍ ଏବଂ ପାହାଡ଼ ଚଢ଼ିବା ଓ ଅନ୍ୟ କେତେକ ମଧ୍ୟ ଅଛି ଯେପରି ଜଳ କ୍ରୀଡ଼ା ସ୍କୁବା ଡାଇଭିଙ୍ଗ ଓ କାୟାକିଂ ଟ୍ରାକିଂ ମାନେ ହେଉଛି ଯେପରି ପାଞ୍ଚ ଛଅ ଜଣ ମିଶି ଜଙ୍ଗଲକୁ ବୁଲିବାକୁ ଯିବେ ତାହାକୁ ଟ୍ରାକିଂ କହନ୍ତି ରାଫ୍ଟିଙ୍ଗ୍ ରାଫ୍ଟିଙ୍ଗ୍ ନଦୀରେ ଏକ ଡଙ୍ଗାରେ ଲୋକମାନେ ଏକ କମଳା ରଙ୍ଗର ଏକ ଜ୍ୟାକେଟ୍ ଭଳିଆ ଗୋଟେ ପୋଷାକ ପିନ୍ଧି ସେ ଯେଉଁ ଡଙ୍ଗାରେ ବୁଲନ୍ତି ଏବଂ ପାହାଡ଼ ଚଢ଼ିବା ପାହାଡ଼ ଲୋକମାନେ ଆଜିକାଲି ଏଭ୍ରେଷ୍ଟ୍ ପାହାଡ଼କୁ ଯାଇ ପାହାଡ଼ ଚଢ଼ୁଛନ୍ତି ଏହା ହେଉଛି କେତେକ ଆଗ୍ରହୀ ପର୍ଯ୍ୟଟକମାନ ଦୁଃସାହାସିକ କ୍ରୀଡ଼ା ଏବଂ ବାହ୍ୟ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବାକୁ ଆଗ୍ରହୀ ପର୍ଯ୍ୟଟକମାନଙ୍କ ପାଇଁ କିଛି ବିକଳ୍ପ